ହ୍ୟାଲୋ ଡ୍ରାଇଭର ଭାଇ ଆପଣ ତୁମେ କେଉଁଠି ଅଛ ମୁଁ ତୁମକୁ ପରା ଗୋଟାଏ ବେଳକୁ କହିଥିଲି ଆସିବାକୁ ତୁମେ ଆସିକି ଦୁଇଟା ହେଲାଣି ଆସିନ ବର୍ତ୍ତମାନ କେଉଁଠି ଅଛ ତାହା ବର୍ତ୍ତମାନ ଜଣାଅ